ଆମର ଓଡ଼ିଶାର କୃଷକମାନେ ପସନ୍ଦ କରନ୍ତି ଧାନ ଗହମ ମୁଗ ବିରି ବାଦାମ କୋଳଥ ଏଇ ପ୍ରକାର ବିଭିନ୍ନ ପ୍ରକାର ଏଇ ଜିନିଷ ସବୁ ଆମର ଓଡ଼ିଶାର ଲୋକମାନେ ବହୁତ ପସନ୍ଦ କରନ୍ତି